ଚାଷ ସମ୍ପୂର୍ଣ୍ଣ ଭାବେ ପାଣିପାଗ ଉପରେ ନିର୍ଭରଶୀଳ ଯଦି ଫସଲ ନଷ୍ଟ ହୋଇଯାଏ ତାହେଲେ ବିଭିନ୍ନ ପ୍ରକାରର ଯୋଜନା ମାଧ୍ୟମରେ ଆମେ କୃଷି ବୀମା କାର୍ଡ଼ କରାଇବା ଦରକାର ଯାହାଦ୍ୱାରା କାର୍ଡ଼ ମାଧ୍ୟମ ରେ କ୍ଷତି ହୋଇଥିବା ଫସଲର ମୂଲ୍ୟ ମିଳିଯିବ ଯାହା ପାଇଁ କୃଷକଙ୍କୁ କୌଣସି ଅସୁବିଧାରେ ହେବନାହିଁ